ମୋ ନାଁ ସୁରତ ଦିଗାଲ ଗ୍ରାମ ହେଉଛି ପ୍ରେମଝରି ମୁଁ ଗାଁରେ ଗୋଟିଏ ଚାଷୀ ଚାଷୀ ହିସାବରେ ଗାଁରେ ଘରେ ରହିକି ଚାଷବାସ କାମ କରେ ଧାନ ଚାଷ ଆଳୁ ବାଇଗଣ ଟମାଟୋ ପନିପରିବା ଏରାକୁ ସବୁ ଚାଷ ହୁଏ ଧାନ ଚାଷ ଟା ବର୍ଷା ମାସରେ ହୁଏ ବାକି ଅନ୍ୟ ବେଳେ ଖରା ଖରାବେଳେ ବାଇଗଣ ଟମାଟୋ ଜହ୍ନି କାକୁଡ଼ି ଭେଣ୍ଡି ଏରାକୁ ସବୁ ଚାଷ ହୁଏ ଘରେ ଚାଳିବା ସଙ୍ଗେ ସଙ୍ଗେ ଚାଷରୁ ହିଁ କିଛି ଆମେ ରୋଜଗାର କରୁ ଓ ବଜାରରେ ବିକି ତାକୁ ବି କିଛି ଆମେ ରୋଜଗାର କରୁ ଘର ପରିବାର ତାକୁ ଚଳୁ ମୋ ସଙ୍ଗେ ସଙ୍ଗେ ଘର ପରିବାରବି ତା ଦେହରେ ସମସ୍ତେ ସମୟ ବି ଦିଅନ୍ତି ଚାଷ ଇଏରୁ ସମସ୍ତେ ତାକୁ ସମସ୍ତେ ତାହା ଦେହରୁ ଖଟନ୍ତି ବିଲକୁ ଯାଇ ବିଲକୁ ତ ନାହିଁ ର ଚାଷବାସ କାମରେ ସମସ୍ତେ ବାପା ହେଉ ଭାଇ ହେଉ ମୋ ସ୍ତ୍ରୀ ପିଲା ଛୁଆ ସମସ୍ତେ ବି ଆମେ ସେ ଚାଷ ଉପରେ ସବୁ ନିର୍ଭର କରୁ ଚାଲି ସରକାର